ଆମ ଅଞ୍ଚଳରେ ଧାନ ମୁଗ ବିରି କୋଳଥ ସବୁ ଚାଷ ହୁଏ ଏବେ ଚିନାବାଦାମ ମଧ୍ୟ ଚାଷ ହୁଏ ସୂର୍ଯ୍ୟମୁଖୀ ଚାଷ ହୁଏ ସାଧାରଣତଃ କହିବାକୁ ଗଲେ ଧାନ ଚାଷ ଟା ଭଲ ହୁଏ ଏଥିରୁ ଲୋକ କୁଇଣ୍ଟାଲ କୁଇଣ୍ଟାଲ ବିକ୍ରି କରିକି ଏଥିରେ ପରିବାର ବର୍ଷକ ସାରା ଚଳନ୍ତି ଏବଂ ଏଥିରୁ ଭଲ ବ୍ୟବସାୟ ମଧ୍ୟ ହୁଏ ଧାନରୁ